ପୌର ପାଳିକା ବା ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ହେଉଛି ଗ୍ରାମର ଉନ୍ନତି କରିବା ଗ୍ରାମର ଉନ୍ନତି ମାନେ କ'ଣ ନା ଗ୍ରାମରେ ରାସ୍ତା ଯଦି ଖରାପ ଅଛି ରାସ୍ତାକୁ ମରମତି କରିବା ଦେନ୍ ରାସ୍ତାରେ ପାଣି ପାଇଁ ସବୁ ଯୋଗାଡ଼ିଦବା ଯେମିତିକି ନଳକୂଅ କୂଅ ଆଦି ଖୋଳିବା ଦେନ୍ ଏହାର ଯଦି ଅଛି ତ ତାହାକୁ ମରାମତି କରିବା ଯଦି ମନେଙ୍କର ଖରାପ ହେଇଯାଇଛି ତ ତାହାକୁ ମରାମତି କରିବା ତାପରେ ଲୋକମାନଙ୍କର ସମସ୍ତ ସୁବିଧା ସୁଯୋଗ ଦେଖିବା ଗ୍ରାମରେ ବୁଲି ବୁଲି ସମସ୍ତଙ୍କର ଅସୁବିଧା ସୁବିଧାକୁ ଦେଖି ତାଙ୍କର ଅସୁବିଧା ସୁବିଧାରେ ପରିଣତ କରିବା ତାହାପରେ ଏସବୁ କରିସାରିବା ପରେ ସେମାନେ ଲୋକମାନଙ୍କର ସୁଖ ଦୁଃଖ ହବାରେ ଭାଗିଦାର ହବା ଉଚିତ ନଚେତ୍ ଲୋକମାନେ ସେମାନଙ୍କୁ ଭୋଟ ନଥିବେ ଗ୍ରାମରେ ଯଦି ମାନେକର ଘରର କିଛି ଅସୁବିଧା ଅଛି ଯେମିତିକି ପକ୍କା ଘର ନାହିଁ ତ ତାହାର ଘର ମରାମତି କରିବା ଘରର ଛାତ ପକା କରିବା ଦେନ୍ ଖାଇବା ପ୍ରୋବ୍ଲେମ୍ ଥିଲେ ସେମାନଙ୍କୁ ଖାଇବା ଯୋଗାଇ ଦେବା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ହୋଇ ରହିବା ଆବଶ୍ୟକ ନଚେତ ଏସବୁ ନ କରିବା ଦ୍ୱାରା ଗ୍ରାମରେ ବିଭିନ୍ନ ପ୍ରକାର ଉଭରନ୍ନତି ଦେଖାଯାଇଥାଏ ଯାହାଦ୍ୱାରା ଗ୍ରାମର ଉନ୍ନତି ହେବା ପରିବର୍ତ୍ତେ ଉଭର୍ଣ୍ଣତି ହେବାକୁ ଚାଲିଥାଏ ତେଣୁ ଗ୍ରାମର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ହେଉଛି ଏମାନଙ୍କର କର୍ତ୍ତବ୍ୟ ଏମାନେ ଗ୍ରାମ ପଞ୍ଚାୟତରେ ରହି ପଞ୍ଚାୟତରେ ମୁଖ୍ୟ ଭାବରେ ରହିଥାନ୍ତି ପଞ୍ଚାୟତର ମୁଖ୍ୟ ହୋଇକି ମଧ୍ୟ ଯଦି ଏମାନେ ନିଜର କାମ ନିଜ ସମ୍ଭାଦନ ନ କରିଥାନ୍ତି ତେବେ ଏମାନଙ୍କୁ ସେମାନଙ୍କ ପଦବିରୁ ଇସ୍ତଫା ଦବାକୁ ପଡ଼ିଥାଏ ଇସ୍ତଫା ଦେବା ସମୟରେ ଇସ୍ତଫା ଦେଇ ସାରିବାପରେ ସେମାନଙ୍କୁ ସେମାନଙ୍କ ଜାଗାରେ ଅନ୍ୟମାନଙ୍କୁ ଆଣି ରଖିବାକୁ ପଡ଼ିଥାଏ ଯେଉଁମାନେ କି ଗାଁର ଉନ୍ନତି କରିପାରିବେ